ହଁ ହଁ ଅଛି ପିସ୍ ପଡ଼ିଯିବ ପନ୍ଦର ଟଙ୍କା ଲେଖା ନାଇଁ ଇଆଡ଼େ ଏତିିକି ଟଙ୍କା ଲେଖା ଆପଣ ଆପଣଙ୍କର କୋଉଠି ବା କହୁଛନ୍ତି କମ୍ ରେଟ୍ ବାଙ୍ଗାଲୋର କଥା କହୁଛନ୍ତି ବାଙ୍ଗାଲୋରରେ ଶସ୍ତାରେ ଥିବ ଯଦି ଜିନିଷପତ୍ର ସେପଟରେ କିଛି ଶସ୍ତାରେ ପାଉଥିବ ଆମର ଏପଟରେ ତ ବହୁତ ରେଟ୍ ଅଛି ନା ସବୁ ତେଲ ମସଲା ସବୁ ମଇଦା ଅଟା ସବୁ ରେଟ୍ ଅଛି ଆଉ ବେସନ ବେସନ ସବୁ ରେଟ୍ ଆଉ ଆମେ ସେଥିପାଇଁକିି ଅଧିକା ରେଟ୍ରେ ବିକୁଛୁ ଆଉ ହଁ ଦେଇ ହଠାତ କି ତ ଯାଇହେବନି ଦେଖିବା ବୁଝିକି ବିଚାର କରିକି ଯିବା ଆଉ ସିଆଡ଼େ ଯଦି କମ୍ରେ ଯଦି କହୁଛନ୍ତି ଭଲ ବେପାର ହେବ ଦେଖିବା ଆମେ ଯିବୁ ଚେଷ୍ଟା କରିକି ଆଉ ଘରେ କଥାବାର୍ତ୍ତା ହୋଇକି ହଁ ଘରେ କଥା ହୋଇକି ଯିବୁ ହଁ ହଁ ହଁ ହଁ ବରା ସିିଙ୍ଗଡ଼ା ନେଇକି ଯାଆନ୍ତୁ କିନ୍ତୁ ଆମର ଇଆଡ଼େ ଅଧିକା ପଇସା କିଛି ଭାବିବେନି ଆଉ ରେଟ୍ ଅନୁସାରେ ପଇସା ହଉ ହଉ ଠିକ୍ ଅଛି ଆପଣ ଖାଇକିନି ଯାଆନ୍ତୁ